ବଗିଚା କାମକୁ ଏକ ସଉକ ଭାବରେ ଗ୍ରହଣ କଲି ଏଇଥିପାଇଁ ମୁଁ ଯେତେବେଳେ ଛୋଟଟିଏ ହୋଇଥିଲି କାଲକାଟା ଯାଇଥିଲି କାଲକାଟାରେ ଆମ ବାପା ରହୁଥିଲେ ବାପାଙ୍କ ମାନେ ଘର ପାଖରେ ଗୋଟେ ବଗିଚା ଥିଲା ସେ ବଗିଚାରେ ଶହେରୁ ଦୁଇଶହ ପ୍ରକାରର ଗଛ ଫୁଲ ଫଳ ଗଛ ସବୁ ଲାଗିଛି ମୁଁ ଦେଖିକିରି ଭାରି ମୋତେ ଆକର୍ଷଣ ଲାଗିଲା ଭାରି ସୁନ୍ଦର ଲାଗିଲା ମୋର ବୟସ ସେତେବେଳେ ବାର ତେର ବର୍ଷ ହୋଇଥାଏ ଏତେବି ଅଲଗା ସବୁ ଷ୍ଟାଇଲ ଗଛ ସବୁ ଲାଗିଛି ସେଠି ସେ ଗଛ କଲିକତା ଭାଷାରେ କ'ଣ କହନ୍ତି ମୋର ତ ମନେ ନାହିଁ ଆଉ ସେ ଗଛ ସବୁ ଲାଗିଛି ମାନେ ଗୋଟେ ଘର ଯଦି ଲଗେଇବ ସେ ବଗିଚାଟା ଆହୁରି ସୁନ୍ଦର ଲାଗିବ ମୋତେ ସେ ଗଛ ଦେଖିକି ଭାରି ଆଟ୍ରାକ୍ସନ ହେଲା ମୁଁ ମନେ ମନେ ଭାବିଲି ମୁଁ ନିଶ୍ଚିନ୍ତ ଗୋଟେ ବଗିଚା କରି ଏଇ ଟାଇପ୍ର ଫୁଲ ଫଳ ଫୁଲ ବୋଇଲେ ଆମର ଚାରି ଛଅ ପ୍ରକାର ଫୁଲ ଅଛି ଗୋଲାପ ସୁଗନ୍ଧରାଜ ରଜନୀଗନ୍ଧା କୁସୁମ ମନ୍ଦାର ବିଭିନ୍ନ ପ୍ରକାର ଅଛି ଫଳ ବୋଇଲେ ଆମ୍ବ ପଣସ ଖଜୁରୀ ଡାଳିମ୍ବ ଲିଚୁ ଏଇ ଟାଇପର ଗଛ ସବୁ ଲଗେଇବା ପାଇଁ ମୋତେ ଭାରି ଭଲ ଲାଗିଲା ମୁଁ ବି ତାକୁ ଲଗେଇକିରି ଫଳ ବି ଆମଦାନୀ କଲାଣି ଫୁଲ ବି ଯିଏସବୁ ଆସୁଛନ୍ତି ପର୍ବପର୍ବାଣି ପାଇଁ ଏଠୁ ବି ଫୁଲ ବିକ୍ରି ବି କରୁଛି ତା ଭିତରେ ବି କିଛି ଜାଗା ଅଛି ସେ ଜାଗାରେ ମୁଁ କିଛି ପନିପରିବା ବି ଚାଷ କରୁଛି ନିଜେ ଚଳିବା ପାଇଁ